ଶୁଭଲ ପରିବହନ ଆହ୍ୱାନ ନିକଟବର୍ତ୍ତୀ ଆମର ଲୋକମାନେ ଚାକିରୀ କର୍ମି ଶିକ୍ଷା ୟା କର୍ମି ଡକ୍ଟର୍ ହେମି ସେବା କର୍ମି ବୋଲେ ଯେନ୍ ଇଏ କରୁଛନ୍ ଇଟା ଆମର ଜନସଂଖ୍ୟା ବେଶୀ ହେବାର୍ ଯୋଗୁ ଏସବୁ ସୁବିଧା ନାଇଁ ମିଲିପାର୍ବା ଆର୍ ଯେନ୍ମାନେ ପରିଶ୍ରମ କର୍ବେ ଚାଷ କର୍ବେ କି ବେପାର୍ କର୍ବେ ସେମାନେ ଇହା ଯେନେ ଭଲ ଚଲିପାର୍ବେ ଆର୍ ଆମେ ଚାକିରୀ ପଛରେ ଯାଇକରି କିଛି ପାଇବାର୍ ଆଶାଟା କିନ୍ତୁ ପାଠ ପଢ଼୍ବାର୍ଟା ଆମର୍ ନିହାତି ଦରକାର ଯଦି ଆଜି କାଲି ପାଠ ନାଇଁ ପଢ଼ିଲେ ଗୁଟେ କୁନ୍ଦା ଛୁଆ ସାଙ୍ଗେ ସମାନ ଏ ତ ପାଠଟା ନିହାତି ଆମକୁ ଦରକାର ଆର୍ ପାଠ ପଢ଼୍ବାର୍ଟା ଆମର ସବୁବେଲେ ମନିଷ ଗୁଟିଏ ତାର୍ ଟୁଣ କୁଣ୍ଡାନୁ ରକ୍ଷା ହେଲା ବୋଲି ଭାବ୍ମା ଆଉ ଚାକିରୀ ନକରି କିରି କୌଣସି ଧନ୍ଦା ପାଣି ପରିଶ୍ରମ କରିକିରି ବେପାର କରିବାର ଠିକ୍ ଏ